ହ୍ୟାଲୋ କିଏ କହୁଛ ନିରାକାର ସାହୁ କିଏ କହୁଛି ହଁ ହଁ ତୁମେ କ'ଣ ଚାଷୀ ଚାଷୀ ବୋଲୋ ବାଇଗଣ କାକୁଡ଼ି କେତେ ନଉଛନ୍ତି ବାଇଗଣ କାକୁଡ଼ି କେତେ ନେଉଛ ଦୁଇଶହ ହେଲେ ଶହେ ଟଙ୍କା ଶହେ ଶହେ ସେଇଟା ତ ଆଣିଲେ ଟମାଟୋ କେତେ ଲଗେଇଛ ସଇଁତିରିଶି ହେଲେ ତମର କେତେ କେତେ ପଡ଼ିଲା ଚେକ୍ଟା ଆମର ଚେକ୍ଟା କେବେ ପକଉଛ ସଇଁତିରିଶି ହେଲେ ଆମେ ଆଉ କେଉଁଠୁ ପାଇବୁ ଆମେ ପଚିଶି ଶହ ହେଲେ ପାଞ୍ଚ କେ ଦୁଇ ପାଇବୁ ବୋଲେ କାମ ହେବ ତଥାପି ଶହେ କେ ଜି ହଏ ଶହେ କୁହନି ସରିଯିବ ପଚିଶି ପଚିଶି ଏଇଟା ବାଣ୍ଟି ହେଇ କରି ରହିଲା ପଚିଶି ସେଇଟା

ଆଉ ଆଉ କ'ଣ ଏଇଠି ପିଆଜ କେତେ ରଖିଛ ହଁ ହଁ ହଁ ସେଇଟା କେତେ ଲାଖାଁଏ ଆଣି ଦେଉଛ ଦେଢ଼ଶହ ବୋଲେ ଶହେ ଦେବା ସବୁ ଯିବେ ଆମଥିରେ ଲାଭ ହୋଉଛି ତିରିଶି ଆଉ ଶହେ ପଚିଶି ଦେଇ ଦବା ହଁ ସେଇଟା ତ ଆମେ ପ୍ରଫିଟ୍ ଗୋଟେ କିଲୋରେ ଆମେ ଜହରି ପାଞ୍ଚ ଟଙ୍କା ନେଇ ପାରିଲେ ଆମକୁ ପୋଷେଇବ କି ଦୁଇ ଟଙ୍କା ପାଇଲେ ଆଚ୍ଛା ଭେଣ୍ଡି ଭେଣ୍ଡି ଭେଣ୍ଡି ରଖିଛ ଭେଣ୍ଡି କେତେ ଭେଣ୍ଡି ଭେଣ୍ଡି ଭେଣ୍ଡି ଦଶ ଟଙ୍କା ବୋଇଲେ ହଁ ଦେଇ ଦବା ପାଞ୍ଚ ନବା ପଚାଶ ଶହେ କିଲୋ ପାଞ୍ଚଶହ ଛଅ ଶହ ଲାଗିଲେ ତା ଭାବ ବୁଝି